ମୁଁ କ୍ୟାମେରାରେ ମୁଁ ନିଜର ଫଟୋ ଉଠାଏ ମୁଁ ପରିବାର ଲୋକଙ୍କର ଫଟୋ ଉଠାଏ ତା'ସହିତ କିଛି ଫୁଲ କିଛି ପକ୍ଷୀ ଏମାନଙ୍କର ମଧ୍ୟ ଫଟୋ ଉଠାଏ ଘରଲୋକଙ୍କ ଫଟୋ ଉଠାଏ କାହିଁକି ନା ଗୋଟେ ମେମୋରୀ ରଖିବା ପାଇଁ ଆଉ ଯେଉଁ ପଶୁ ପକ୍ଷୀ ପ୍ରଜାପତି ଏମାନଙ୍କର କି ଶୁଆ କୋଇଲି କାଉ ଏମାନଙ୍କର ଫଟୋ ଉଠାଏ ଗୋଟେ ମୁଁ ଫଟୋଗ୍ରାଫି ମୋତେ ଭଲ ଲାଗେ ଆଉ